ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପ୍ରକାର ଇତିହାସ ଅଛି ପୁରାତନ କାଳରୁ ରହିଆସୁଅଛି ଯେ ବ୍ରିଟିଶ ମାନେ ସାରା ଭାରତବର୍ଷକୁ ଜିତିଥିଲେ ମଧ୍ୟ ଖୋର୍ଦ୍ଧାଗଡ଼କୁ ଜିତିପାରିନଥିଲେ କାରଣ ଏଠାରେ ଯେଉଁ ପାଇକମାନେ ରହିଥିଲେ ସେମାନେ ଅଧିକ ଶକ୍ତିଶାଳୀ ଥିଲେ ଏବଂ ସେମାନଙ୍କର ମନୋବଳ ଉନ୍ନତି ଧରଣ ଥିଲା ଯଥା ଆମର ଖୋର୍ଦ୍ଧାଗଡ଼ର ତାପଙ୍ଗର ଦଳବେହେରା

ଆମର ବକ୍ସି ଜଗବନ୍ଧୁ ଇତ୍ୟାଦି ଏଥର ରହିଥିଲେ ତାସହିତ ଆମର ଖୋର୍ଦ୍ଧାର ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କର ଜୀବିକା ହେଲା ଏଠାରେ ବାଉଁଶରୁ କୁଲା ଟୋକେଇ ଝୁଡ଼ି ଇତ୍ୟାଦି ପ୍ରସ୍ତୁତ କରିଥାନ୍ତି ଏବଂ ଖୋର୍ଦ୍ଧାର ଏଇ ବରୁଣେଇ ପାହାଡ଼ ହେଉଛି ସବୁଠାରୁ ପ୍ରସିଦ୍ଧ ସ୍ଥାନ ଏବଂ ଏହା ଇତିହାସରେ ରହିଆସିଛି ଏଠା ବରୁଣେଇ କରୁଣେଇ ମା'ଙ୍କ ପାଇଁ ପ୍ରସିଦ୍ଧ ଲାଭ କରିଛି ସେଇଭଳି ଆମର ଅଟ୍ରୀ ଯେଉଁଟା ବାଘମାରୀ ମଧ୍ୟ ଉଷ୍ମ ପ୍ରସ୍ରବଣ ଭାବେ ପ୍ରସିଦ୍ଧି ଲାଭ କରିଛି